ମୋର ଫେଭରାଇଟ୍ ଗେମ୍ ହେଉଛି କ୍ରିକେଟ୍ କ୍ରିକେଟ୍ ଖେଳିବାକୁ ବହୁତ ଭଲ ଲାଗେ ଛୋଟବେଳୁ ଟିଭିରେ ଦେଖି ଆସି ଗୋଟେ ମାନେ ବହୁତ ଇଛା ହୁଏ କି କ୍ରିକେଟ୍ ଟା ଖେଳିବା ପାଇଁ ମୁଁ ଛୋଟବେଳୁ ଖେଳି ଆସୁଛି ଛୋଟବେଳୁ କ୍ରିକେଟ୍ ଭଲ ଖେଳିବାରୁ ଘର ଲୋକ ପ୍ରୋତ୍ସାହିତ କରିକି ମୋତେ କ୍ରିକେଟ୍ କ୍ଲବ୍ ରେ ମୋତେ ଆଡ଼ମିଶନ ଦେଇଥିଲେ ଆଉ ସେଇଠି ମୁଁ ଫାଷ୍ଟ ଅଣ୍ଡର ଟୁୱେଲଭ୍ ଖେଳିଲି ଅଣ୍ଡର ଫର୍ଟିନ୍ ଅଣ୍ଡର ସିକ୍ସଟିନ ତାପରେ ଅଣ୍ଡର ଏଇଟିଇନ ଖେଳିଲି ତାପରେ ପଢ଼ାର ପ୍ରେସର ଯୋଗୁଁ ତାପରେ ମୋତେ ଏମ ବି ଏ ବି କରିବାର ଥିଲା ସେଥିପାଇଁ ମୁଁ କ୍ରିକେଟ୍କୁ ଟିକେ ବ୍ରେକ୍ ଦବାକୁ ପଡ଼ିଲା ତାପରେ ମୋତେ ଯେବେବି ଚାନ୍ସ ମିଳେ ମୁଁ ଯାଇ ସାଙ୍ଗମାନଙ୍କ ସହିତ କ୍ରିକେଟ୍ ଖେଳିବାକୁ ବହୁତ ଭଲପାଏ ଆଉ ସ୍ପେସିଆଲି ରବିବାର ଦିନ ସବୁ ସାଙ୍ଗମାନେ ଏକାଠି ହଉ ଆଉ କ୍ରିକେଟ୍ ଖେଳିବା ପାଇଁ ସକାଳୁ ସକାଳୁ ବାହାରି ଯାଉ ଦୁଇ ତିନି ଘଣ୍ଟା ଆମେ କ୍ରିକେଟ୍ ଖେଳିଲା ପରେ ଯାଇ ଘରକୁ ଆସୁ